ମୁଁ ଫଟୋଗ୍ରାଫିକୁ ଏକ ଭାବରେ ଗ୍ରହଣ କରିବାକୁ ଭାବିଥିଲି କିନ୍ତୁ ସେହି ସମୟରେ ଫଟୋଗ୍ରାଫିକୁ ବେଶୀ ମହତ୍ତ୍ଵ ବେଶୀ ଲୋକ ମାନେ ମହତ୍ତ୍ଵ ଦେଉନଥିଲେ ଆମ ସେ ସମୟରେ ବେଶୀ ବେଶୀ ପଇସାକୁ ସେ ଫଟୋଗ୍ରାଫି ମିଳୁନଥିଲା କିନ୍ତୁ ଆଜିକାଲି ସମୟରେ ଫଟୋଗ୍ରାଫି ବାହାଘରରେ ନେଇକି ବ୍ରତଘର ନେଇକି ବଡେ ଏନ୍ଗେଜ୍ମେଣ୍ଟ୍ ଆଉ ଏନ୍ଗେଜ୍ମେଣ୍ଟ୍ ଏନିଭର୍ସରୀ ସବୁଠାରେ ସେ ଫଟୋଗ୍ରାଫିକୁ ଡାକୁଛନ୍ତି ଆଉ ତାଙ୍କର ଆଜିକାଲି ତାଙ୍କର ଆଜିକାଲି ବହୁତ ଭଲ ଇନ୍କମ୍ ହେଉଛି ବିନା ଭିଡ଼ିଓଗ୍ରାଫିରେ ଆଜିକାଲି ବାହାଘର ହେଉନି କିନ୍ତୁ ସେଇଟା ଆଜିକାଲିର ବିନା ଇଏରେ ବାହାଘର କରୁନାହାନ୍ତି ବିନା ଭିଡ଼ିଓରେ କିନ୍ତୁ ଆମ ଏବେ କରିବା ପାଇଁ ସେ ଏବେ ବେଶୀ ପଇସା ଅଛି କିନ୍ତୁ ଏବେ ଆଜିକାଲି ଯାହା ହୋଇଛିି ଫଟୋଗ୍ରାଫି ଏବେ ମୋ ପାଖରେ ଏତେ ସମୟ ନାହିଁ ଯେ ମୁଁ ତାକୁ ଏବେ ମୁଁ ମୁଁ ଭାବୁଛି କି କେତେ ବି ମୁଁ ଚାହିଁଲେ ବି ଏଇନା ମୁଁ ତାକୁ ଗ୍ରହଣ କରିବି ନାହିଁ ଆଉ ମୁଁ ତାକୁ ଏଇନା ପୁଣି ସେମିତି ଷ୍ଟାର୍ଟ୍ କରିବି ନାହିଁ ନାହିଁ କରିପାରିବି ମୋ ମୋ ପାଖରେ ଏବେ ସମୟ ନାହିଁ